ହେଲୋ ସାର ନମସ୍କାର ସାର ମୁଁ ରୋଗୀ ଜଣେ ଯେହେତୁ ଥଣ୍ଡା ଜର ପ୍ରବଳ ସିଏ ଆମର ଏଠିକା ଗ୍ରାମରେ କୌଣସି ଉନୟନ ଯେଉଁ ଚିକିତ୍ସାଳୟ କିମ୍ବା ଡାକ୍ତରଖାନା ମୂଲ୍ୟରେ ରହୁଛି କିମ୍ବା ସେ ଜିନିଷ ଏଠି ଚେଷ୍ଟା ସାର ଯେହେତୁ ଥଣ୍ଡା ଜ୍ୱର ପ୍ରବଳ ନଛାଡ଼ୁଚି ମୁଁ କେନ୍ଦ୍ରାପଡ଼ା ଫାର୍ମାସିଟି ହେଉ କିମ୍ବା ଯେଉଁ ଡକ୍ଟର ହେଉ କିମ୍ବା ଇଏର ହେଉ ମେଡ଼ିସିନ ଡିପାର୍ଟମେଣ୍ଟର ବା କାହାକୁ ସାର ଭଲ ରହିବ ଆଜ୍ଞା

କେନ୍ଦ୍ରାପଡ଼ାର ମୁଖ୍ୟ ମୁଖ୍ୟ ଚିକିତ୍ସାଳୟ ମୁଁ ଆପଣଙ୍କୁ କେଉଁଠି ଦେଖାକରିପାରିବି

ସାର ଆମେ ଯେଉଁ କେନ୍ଦ୍ରାପଡ଼ା ତ ଏବେ ଦୁଇଟା ହସ୍ପିଟାଲ ହୋଇଯାଇଛି ଯେ ଚିକିତ୍ସାଳୟ ଗୋଟେ ହେଉଛି ଆମର ସୁପର ହସ୍ପିଟାଲ୍ ହୋଇଛି ଆଉ ଯେହେତୁ ପଛରେ ଆମର ଯେଉଁ ପୁରୁଣା ମେଡ଼ିକାଲ ଅଛି ଆପଣ କେଉଁଠି ଦେଖା କରିବି

ସାର ଏଠୁ ଯେତିକି ମେଡ଼ିସିନ କିଛି ବାହାରୁ କିଣାଯାଇପାରିବ ନା ଔଷଧ ମୁଁ ଔଷଧ ପାଇପାରିବି

ମୁଁ ଯେତିକି ଆପଣଙ୍କୁ ଯିବା ଆଗରୁ କୌଣସି ବ୍ଲଡ଼ ସାର୍ଟିଫିକେଟ୍ ବ୍ଲଡ଼ ଟେଷ୍ଟ ଲ୍ୟାବରୁ କରିକି ନେଇପାରିବି କି ସାର ମୁଁ ଆପଣଙ୍କୁ ଯଦି ଆମର କେନ୍ଦ୍ରାପଡ଼ା ଉନ୍ନୟନ ଚିକିତ୍ସା କେନ୍ଦ୍ରରେ ଯେଉଁ ନୂଆଟି ନୂଆ ଗୋଷ୍ଠୀ ହୋଇଛି ସେଠି କୌଣସି ଉନ୍ନତମାନ ଲାବୋରଟୋରୀ ଅଛି କି

ଆଜ୍ଞା ନମସ୍କାର ଥିଲେ ଧନ୍ୟବାଦ